ଆମେ ପାଠ ପଢ଼ିଲା ସମୟରେ ହିନ୍ଦୀରୁ ଓଡ଼ିଆକୁ ଅନୁବାଦ କରିବାକୁ ଟିକେ ସମୟ ଲାଗୁଥିଲା ଆଉ ସେଥିରେ ଅନୁବାଦ କରୁୁ କରୁ ଅନୁବାଦ କରିବାର ଅଭିଜ୍ଞତା ବି ବଢ଼ୁଥିଲା ଫାଷ୍ଟ ଫାଷ୍ଟ ତ ବହୁତ କଷ୍ଟ ହେଉଥିଲା କିଛି ଦିନ କଲା ପରେ ସେଇଟା ଧୀରେ ଧୀରେ ଶିଖିଗଲୁ ବହୁତ ବଢ଼ିଆ ଲାଗିଲା ଅଭିଜ୍ଞତା ଷ୍ଟାର୍ଟିଂରୁ ବହୁତ ଡର ଥିଲା କି କୌଣସି ଜାଗାରେ ଭୁଲ ହୋଇଯିବ ଯଦି ଖରାପ ଖରାପ ଲାଗିବ ବହୁତ ଅନ୍ୟ ଲୋକମାନଙ୍କ ସାମ୍ନାରେ ସେମିତି ଅନୁବାଦ କରିବାକୁ ବି ପଡ଼ୁଥିଲା ଯୋଉଟାକି ଅନୁବାଦ କରିିକି ତାକୁ ଲେଖିବାକୁ ବି ପଡ଼ୁଥିଲା ଯୋଉଟା ଚେକିଙ୍ଗ ବେଳେ କାଳେ ଭୁଲ ହୋଇଗଲେ ଆମେ ମାର୍କ କଟିଯିବ ସେସବୁ ସେସବୁକୁ ଧ୍ୟାନ ଦେବାକୁ ପଡ଼ୁଥିଲା ଅନୁବାଦ କରିବାକୁ ବହୁତ କଷ୍ଟ ହୁଏ ବାଧ୍ୟରେ ଆମକୁ ଧୀରେ ଧୀରେ ଧୀରେ ଧୀରେ ସବୁ ଜିନିଷ ଧୀରେ ଧୀରେ ଜାଣିଗଲୁ ଆଉ ବହୁତ ଭଲ ବି ଲାଗିଲା ଓଡ଼ିଆ ଭାଷାରେ ଅନ୍ୟ ଭାଷାକୁ ଅନୁବାଦ କରିବା ଭାରି କଷ୍ଟ ହୁଏ ସହଜ କିଛି ନଥାଏ କରି କରି କରି ତାକୁ ଏକ୍ସପିରିଏନ୍ସ ବନେଇଲା ପରେ ସବୁ ଜିନିଷ ସହଜ ଲାଗେ ଆଉ ସୁବିଧା ବି ଲାଗେ ଯାହାଫଳରେ ଅନ୍ୟ ଭାଷାଗୁଡ଼ା ବି ଟିକେ ଜାଣିବାକୁ ଶିଖିବାକୁ ଟିକେ ସମୟ ଲାଗେ